ମୋର ଜଣେ ବହୁତ ଭଲ ସାଙ୍ଗ ଅଛନ୍ତି ମୋ ରୋଲ୍ ମଡେଲ୍ ଆଉ ସବୁବେଳେ ସେ ମୋତେ ପରାମର୍ଶ ଦେଇଥାନ୍ତି କିଏ ଭୁଲ ଆଉ ଖରାପ ଜିନିଷ ମୋ ଦେହରେ ପାର୍ଥକ୍ୟ କରିବାକୁ ଆଉ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୁଏ ମୁଁ ସବୁବେଳେ ତାଙ୍କ କାମକୁ ପସନ୍ଦ କରେ